ସର୍ବ ପ୍ରଥମେ ଆମେ ଗୁଲା ଘର୍କେ ଯାଇ କିନା ଯେନ୍ଟା ନୂତନ ବ୍ୟବହାର୍ ଆରମ୍ଭ କରି ଥିବା ଯେନ୍ଟା ଜିନିଷ୍ ହେଲା ଆପ୍ଲିକେସନ୍ ଲାଗି ତ ଗୁଟେ ଦୁଇ ଏକଡ଼୍ର ଆମ୍କେ ଯେନ୍ଟା ଗୁଟେ ଷ୍ଟାମ୍ପ୍ ଦର୍କାର୍ ଥିସି ଏ ପାସ୍ବୁକ୍ ଦର୍କାର୍ ଥିସି କିଛି ଫଟୋ ଦର୍କାର୍ ଥିସି ଆଉ ଅଦର୍ କିଛି ଡକ୍ୟୁମେଣ୍ଟସ୍ ଦର୍କାର୍ ଥିସି ଯେନ୍ ଜିନିଷ୍କେ ଆମ୍କେ ଦେଖିକିନା ତମେ ଲୋନ୍ ନେବା ଲାଗି ଆଭେଲେବଲ୍ ଅଛ କି ନାଇଁ ବୋଲି ସେ ଲୋକ୍ କହେସନ୍ ଆର୍ ତାପରେ ସବୁ ଠିକ୍ ଥିଲେ ତାପରେ ଏଖାନ୍ ଆମ୍କେ ଯେନ୍ଟା ଲୋନ୍ ଦେସନ୍ ଯେନ୍ଟା ହଉ ଆମର୍ ସାର୍ ଲାଗି ହଉ କିଛି ପଇସା ଲାଗି ବି ହଉ ଆଉ ଲୋନ୍ ଦି ସାର୍ଲା ପରେ ପନ୍ଦ୍ର ଦିନ୍ ପରେ ଏଖାନ୍ ଯେନ୍ଟା ଲୋନ୍ଟା ପାସ୍ ହେସି ଆଉ ଆମର୍ ଏକାଉଣ୍ଟ୍କେ ଯେନ୍ଟା ପନ୍ଦ୍ର ଦିନ୍ ପରେ ଏଖାନ୍ ପଇସାଟା ଆଏସି ଆର୍ ତାପରେ ଜାଣା ଆମେ ସାର୍ ଫାର୍ ନେବାର୍ ଅଛେ ବଏଲେ ସାର୍ ଫାର୍ ସେ ଲୋକ୍ ନିଜେ ହି ଦେସନ୍ କି ପଏସା ଦେଇ ଥିବେ ବଏଲେ ବାହାରୁ କିଛି କିଣିବାର୍ ଥିଲେ ବାହାରୁ ବି କିଣିକିନା ଆମେ ଯେନ୍ଟା ଆମର୍ କାମ୍ ଲାଗି ଯେନ୍ଟା କିଣି କିନା ଆମେ କରି ଥିସୁଁ ଆଉ